ନୃତ୍ୟ କାହା ଜୀବନରେ କିଛି ସକାରାତ୍ମକ ଭାବନା ଆଣୁ କିଛି ସେମାନଙ୍କ ଜୀବନକୁ ପ୍ରଭାବିତ କରୁ କି ନ କରୁ ମୋ ଜୀବନକୁ ନୃତ୍ୟ ବହୁତ ପ୍ରଭାବିତ କରିଛି ଏମିତିରେ ମୋତେ ନାଚିବାକୁ ଭଲ ଲାଗେ କିନ୍ତୁ ମୁଁ ନାଚ ଶିଖିନି ହେଲେ ମୋତେ ଯେତେବେଳେ କିଛି ଏମିତି ଖରାପ୍ ଲାଗେ ମୁଁ ନାଚିବାକୁ ଚାହେଁ ତ ନାଚିବା ଦ୍ୱାରା ମୁଁ ନିଜ ଦୁଃଖକୁ ବହୁତ କମେଇଦିଏ ନା ଏମିତିରେ ଆମେ ଯେତେବେଳେ ଖୁସି ଥାଉ ନାଚୁ କି ଆମେ କିଛି ଏମିତି ବାହାଘର ଫଙ୍କ୍ସନ୍ ହେଉ ନାଚୁ କିମ୍ବା ଆମ ଜନ୍ମଦିନ ଫଙ୍କ୍ସନ୍ ହେଉ ନାଚୁ ଏମିତିରେ ଆମେ କେତେବେଳେ କେମିତି ନାଚୁ ଆମକୁ ଭଲ ଲାଗିଲେ ସ୍କୁଲ୍ କଲେଜ୍ ଏମିତି କିଛି ଆନୁଷ୍ଠାନିକ ଜାଗାରେ ଆମେ ନାଚୁ ନୃତ୍ୟ କରୁ କିନ୍ତୁ ମୋତେ ଯେତେବେଳେ ମୁଁ ଦୁଃଖରେ ଥାଏ ମୋତେ ନାଚିବାକୁ ଭଲ ଲାଗେ କାହିଁକିନା ନାଚିବା ଦ୍ୱାରା ମୁଁ ମୋ ଦୁଃଖକୁ ବହୁତ କମେଇ ଦିଏ ମୁଁ ଯେତେବେଳେ ଡିପ୍ରେସନ୍ରେ ଥାଏ ସେତେବେଳେ ମୋତେ ନାଚିବାକୁ ବହୁତ ଭଲ ଲାଗେ ଆଉ ନାଚିବା ଦ୍ୱାରା ମୋ ଦୁଃଖଟା ଯେମିତି ଶହେ ଗୁଣା ଦୁଃଖ ମୋର ଥିଲେ ସେ ଶହେ ଗୁଣା ଦୁଃଖ ଚାଲିଯାଏ ମୋତେ ବହୁତ ଖୁସି ଲାଗେ ନାଚିଲେ ଏବଂ ନାଚ ଦେଖିବାକୁ ବି ମୋତେ ଭଲ ଲାଗେ ନା ଏମିତି କୋଉଠି ନାଚ ଗୀତ କିଛି ଫଙ୍କ୍ସନ୍ କି ପ୍ରୋଗ୍ରାମ୍ ଥିଲେ ମୋତେ ଦେଖିବାକୁ ବହୁତ ଭଲ ଲାଗେ ଆଉ ମୁଁ ଆମ ସ୍କୁଲ୍ ଆଉ କଲେଜ୍ରେ ବହୁତ ନାଚ ନାଚିଛି ଏବଂ ବହୁତ କିଛି ମୁଁ ନାଚିବା ମୋ କଳା ଦ୍ୱାରା ବହୁତ କିଛି ପୁରସ୍କାର ମଧ୍ୟ ପାଇଛି ଏବଂ ନାଚ ଗୀତ କରିବାକୁ ମୋତେ ବହୁତ ଭଲ ଲାଗେ ନାଚିଲେ ଆମେ ହୁଏତ ଆମକୁ କିଛି ସକାରାତ୍ମକ ଭାବ ମିଳେ ନାଚିବା ଦ୍ୱାରା ଆମେ ଆମ ଲାଇଫ୍ରେ ବହୁତ ନାଚ ଆମକୁ ଆଗକୁ ବି ନେଇପାରିବା ଆମ ଜୀବନରେ ଆମ ଭବିଷ୍ୟତରେ ଆମେ ବହୁତ ବଡ଼ ଡ୍ୟାନ୍ସର ହେଇପାରିବା ଏମିତି କିଛି ଏବଂ ନାଚିଲେ ମୋତେ ତ ବହୁତ ପଜିଟିଭିଟି ମିଳେ ଯେମିତିକି ମୁଁ ବହୁ ଦୁଃଖ କଷ୍ଟ ସବୁ ଭୁଲିଯାଏ ନାଚିଲେ ଏବଂ ନାଚିବା କହିବାକୁ ଗଲେ ମୋର ଗୋଟେ ପ୍ରକାର ପେସନ୍ ମୋତେ ନାଚ ବହୁତ ଭଲ ଲାଗେ ଆଉ ନାଚିବା ଦ୍ୱାରା ଏମିତି ମୋର ଅଧିକ ଦୁଃଖ କଷ୍ଟ ପଳାଏ ତା'ପରେ ନାଚ ଗୀତ ଏମିତି ଦେଖିବାକୁ ବହୁତ ଭଲ ଲାଗେ ମୋତେ ମୁଁ ମୁଁ ଏମିତିକା ଖାଲି ଟାଇମ୍ରେ ଯେତେବେଳେ କିଛି କାମ ନଥାଏ ବସିଥାଏ ହୁଏ ତ ମୁଁ ମୋ ସାଙ୍ଗମାନଙ୍କୁ ଡ଼ାକି ଆମେ ଆମ ଘରେ ନାଚ ପ୍ରାକ୍ଟିସ୍ କରୁ କିମ୍ବା ଆମେ କିଛି ଜାଗାକୁ ଏମିତି ଯାଉ ଫଙ୍କ୍ସନ୍ ପାଇଁକା ନାଚିବାକୁ ଆଉ ବି ମୋତେ ଭଲ ଲାଗେ ନାଚିଲେ କିମ୍ବା କିଛି ଏମିତି ଗଲେ ଏମିତି ନାଚ ମୁଁ ଲାଇଫ୍ରେ ବହୁତ ବହୁତ ବହୁତ ବହୁତ ପଜିଟିଭିଟି ଆଣିଛି ଆଉ ନାଚିବାକୁ ମୁଁ ବହୁତ ପସନ୍ଦ କରେ ନାଚ ଗୀତ ମୋର ବହୁତ ପସନ୍ଦ